ପଶୁପାଳନ ନିୟମ ତାଙ୍କର ଭଲ ଗୋଟେ ଘର ଦରକାର ଯେଉଁଥିରେ କି ସେମାନେ ଭଲ ଭାବରେ ରହିପାରିବେ ବର୍ଷା ଖରା ପବନ ଇତ୍ୟାଦିରେ ତାଙ୍କର ଯେମିତି କଷ୍ଟ ନ ହଉ ତାଙ୍କର ପ୍ରପର୍ ଟାଇମ୍ରେ ଖାଇବା ପାଇଁ ତାଙ୍କର ଖାଦ୍ୟ ଯୋଗାଇବାର ଅଛି ଯେଉଁ ପଶୁପାଳନ ହଉ ଯେଉଁ ପଶୁ ଯେଉଁଟା ଖାଉଛି ତାଙ୍କ ହିସାବରେ ଖାଦ୍ୟ ଯୋଗାଇ ପାରୁଛି ଯେମିତିକି ଛେଳି ଯଦି ହବ ଯଦି ଗୋଟେ ତିନି ଏକର ଚାରି ଏକର ଜାଗାରେ ଘାସ ସବୁଜ ଘାସ ଘଛ ଲଗାଇ କରି ତାଙ୍କୁ ଖାଇବା ପାଇଁ ଯୋଗାଇ ଦେବା ଦରକାର ଆଉ ପଡ଼ିଆ ତାଙ୍କର ମଝିରେ ମଝିରେ ତାଙ୍କୁ ଖୋଲିବାର ଅଛି ଛାଡ଼ି ଦେବାର ଅଛି ଛାଡ଼ିଲେ ଯାଇ କରି ସେମାନେ ଟିକେ ବୁଲା ବୁଲି କରିବ ତାଙ୍କର ସ୍ୱାସ୍ଥ୍ୟଟା ବି ଭଲ ରହିବ ଆଉ ପଶୁମାନଙ୍କୁ ମାରିଲେ ମର୍ଡ଼ର୍ କଲେ ତାଙ୍କୁ ଆଇନ ଅଛି ତାଙ୍କର ତାଙ୍କ ନାଁରେ କେସ୍ ହେଇଛି କେସ୍ ହେଲା ପରେ ତାଙ୍କୁ ଦଣ୍ଡିତ କରୁଛି ଆଉ ପଶୁମାନଙ୍କର ଯଦି କିଛି ଅସୁବିଧା ହେଉଥିବ ତା'ହେଲେ ଆମ ପଞ୍ଚାୟତରେ ଏଠାରେ ଡକ୍ଟର ଅଛି ଯେଉଁ ଯେଉଁ ପଞ୍ଚାୟତରେ ଗୋଟେ ଡକ୍ଟର ରହୁଛି ଏଲ୍ ଆଇ ବୋଲିକି ଏଲ୍ ଆଇ ଆସି କରି ଯେଉଁଟା ଏଲ୍ ଆଇ ଆସି କରି କେଉଁ ରୋଗ ହେଇଛି କ'ଣ ହେଇଛି ତାଙ୍କେ ଦେଖା ଦେଖି କରିବେ ଆଉ ତା'ପରେ ଯଦି ବଡ଼ ରୋଗ ହେଇଥିବ ଯଦି ଏଲ୍ ଆଇ ଜଣାଇବେ ଭିଏଚ୍କୁ ଭି ଏଚ୍ ଡକ୍ଟରଙ୍କୁ ଭି ଏଚ୍ ଆସି କରି ତାଙ୍କୁ ଭଲ ଟ୍ରିଟମେଣ୍ଟ ଦେବେ ଆଉ ଯେଉଁମାନେ ବୁଝିପାରୁନାହାନ୍ତି ତାଙ୍କୁ ୟୁଟ୍ୟୁବ୍ରେ ମୋ ପାଖରେ ୟୁ ଟ୍ୟୁବ୍ ଅଛି ମୁଁ ୟୁଟ୍ୟୁବ୍ରେ ସବୁ ଭିଡ଼ିଓ ଯାକ ଦେଖିକି ପଶୁପାଳନ କେମିତି ହୁଏ କ'ଣ ସହଯୋଗ ଅଛି ସବୁ ଜଣାପଡ଼ିଯାଏ ପୁସ୍ତକ ନାହିଁ ମୋ ପାଖରେ ଖବର କାଗଜ ବି ନାହିଁ ମୁଁ କାଲି ୟୁଟ୍ୟୁବ୍ରେ ଏକା ଦେଖି କରି ମୁଁ ସବୁକିଛି ଜାଣିପାରୁଛି ଆପଣଙ୍କ ମନରେ ଯଦି ଯଦି ମୋ ମନରେ ଯଦି ରହୁଛି ମୁଁ ଯାଇ କରି ଭି ଏଚ୍ ପାଖରେ କି ଏଲ୍ ଆଇ ପାଖରେ ପରାମର୍ଶ ନେଉଛି